ବର୍ତ୍ତମାନ ଧର ଗାଈ ଗୋରୁ କେନ୍ତା କରି ଆମର ପଶୁମାନେ ଘରେ ଭଲ୍ କରି ରହିବେ ତା'ର ଇଆରେ ବର୍ତ୍ତମାନ ତା'ର ସୁବିଧା କରିଛନ୍ ପ୍ରତ୍ୟେକ କାନ୍ଥ ବାଡ଼ରେ ଲେଖିଦିଛନ୍ ଆମର୍ ଯେନ୍ ପଶୁ ଡାକ୍ତର ମାନେ ଅଛନ୍ ତାଙ୍କର୍ ନମ୍ବର ଲେଖାହେଇଛେ କୃତ୍ରିମ ବାଇରେ କେନ୍ତା କରି ଛୁଆ ଜନ୍ମ କରାଯିବା ଏବଂ ତା'ର ଟ୍ରିଟମେଣ୍ଟ କେନ୍ତା କରି କରାଯିବା ଆଉ ଗାଈ କେନ୍ତାରେ ଭର ବାଗି ସେ ଲିମେଣ୍ଟା ହଉ ଯେନ୍ଟା ହଉ ଭଲ୍ କରି ରହେବା ତା'ର ଛୁଆ ଜନ୍ମ କେନ ପ୍ରକାର ଟ୍ରିଟମେଣ୍ଟ ନବାର କଥା ସେଗୁଡ଼ାକ ସେମାନେ ବୁଝଉଛନ୍ ଏବଂ ଦରକାର ପଡ଼ିଲେ ସେମାନଙ୍କୁ ଫୋନ୍ କଲେ ସେମାନେ ଫୋନ ବାବଦରେ ବି କହୁଛନ୍ ଯେନ୍ଟାକି ଧର ଖୁରାଟେ ଆଇଲା ଖୁରା ଖୁରା କେତେ ସମୟକେ ଆସି କେନ୍ତା କରାଯାଇସି ଆଗରୁ ଅଲଗା ପ୍ରଥା ଥିଲା ବର୍ତ୍ତମାନର ପ୍ରଥା ଅଲଗା ହେଇଗଲାନ ଇତ୍ୟାଦି ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଅଲଗା ଅଲଗା ପ୍ରକାର ହେଉଛେ ଆଉ ଗାଈଗୋରୁ ବର୍ତ୍ତମାନ ଭର ରହୁଛନ୍ ଏବଂ ଆମର ଧର ଗୋଟେ ଦେଶୀ ଗାଈଟେ ଅଛି କେନ୍ତାକରି ଗୋଟେ ଆମେ ଜର୍ସିି ଗାଈ ଛୁଆଟେ ପାଇମା କି ସିନ୍ଧି ଛୁଆଟେ ପାଇମା ତା'ର କୃତ୍ରିମ ଉପାୟରେ ଯେ ଉପାୟ ମାନେ କରାହୁଏ ସେମାନେ ଘର କରି ଆସିକରି କହୁଛନ୍ ଆରୁ ସେଇଟା ବହୁତ ପ୍ରକାର ଭଲହଉଛେ ଆମେ ତା'ର ଆମେ ଉପକୃତ ହେଇପାରୁଛୁ